ପନ୍ଦର ଅଗଷ୍ଟ ଦୁଇହଜାର ତେଇଶ ପାଞ୍ଚ ସେପ୍ଟେମ୍ବର ଦୁଇହଜାର ତିନି ଛବିଶି ଜୁନ ଦୁଇହଜାର ସାତ ଚଉଦ ନଭେମ୍ବର ଦୁଇହଜାର ବାଇଶ ଦୁଇ ଅକ୍ଟୋବର ଦୁଇହଜାର ନଅ